ମୋତେ ଆମ ବାଡ଼ିବଗିଚାରେ ବିଭିନ୍ନପ୍ରକାର ଗଛ ଲଗାଇବାକୁ ବହୁତ ଭଲ ଲାଗିଥାଏ ଏବଂ ତା'ର ଯତ୍ନ ମଧ୍ୟ ମୁଁ ବହୁତ ଭଲଭାବରେ ନେଇଥାଏ ଯେପରିକି ମୁଁ ଭଣ୍ଡା ଗଛ ଲଙ୍କା ଗଛ ବାଇଗଣ ଗଛ ଏବଂ ତା'ସହିତ ବିଭିନ୍ନ ପ୍ରକାର ଫୁଲଗଛ ମଧ୍ୟ ଲଗାଇଛି ଯେପରିକି ଗେଣ୍ଡୁ ଟଗର ମନ୍ଦାର ଚମ୍ପା ଗୋଲାପ ଏସବୁର ଯତ୍ନ ମଧ୍ୟ ମୁଁ ବହୁତ ଭଲଭାବରେ ନେଇଥାଏ ସାଧାରଣତଃ ଲଙ୍କାଗଛ ଏବଂ ଗୋଲାପ ଗଛରେ ମୁଁ ଚାହା ବ୍ୟବହାର କରିଥିବା ଚାହା ପତିକୁ ଦେଇଥାଏ ଏହାଦ୍ୱାରା ଗଛ ବହୁତ ଭଲ ଫଳ ଦେଇଥାଏ ଏବଂ ଫୁଲ ମଧ୍ୟ ଦେଇଥାଏ ଭଣ୍ଡାଗଛ ଏବଂ ବାଇଗଣ ଗଛ ତଳେ ମୁଁ ଆମର ପଚାସଢ଼ା ପନିପରିବାର ଚୋପାକୁ ପକାଇଥାଏ ଏହାଦ୍ଵାରା ଗଛ ବହୁତ ମଜବୁତ ହୋଇଥାଏ ଏବଂ ଭଲ ଫଳ ଦେଇଥାଏ ଏବଂ ଏହା ଦେହରେ ମୁଁ ସକାଳେ ଏବଂ ସନ୍ଧ୍ୟାବେଳେ ପାଣି ଦେଇଥାଏ କାରଣ ପାଣି ହିଁ ମଣିଷର ଜୀବନ ଏବଂ ଗଛମାନଙ୍କର ମଧ୍ୟ ଜୀବନ